ଆଜ୍ଞା ଆମର ଘର ପାଖରେ ଆମର ସବୁ ପ୍ରକାର ଇଏ ଆରମ୍ଭ କରି ଲଙ୍କା ବାଇଗଣ ଭେଣ୍ଡି ଜହ୍ନି ଇଏ ଯେଉଁ ଇଏ କର ସେଠି ବି ଇଏ ଲଗାଉ ବୋଇତାଳୁ ଆଣିକି ସେ ଲଗାଯାଏ କଲରା ବିଭିନ୍ନ ପ୍ରକାର ଆଜ୍ଞା ତାପରେ ଛାତ ଉପରେ ବି ଆମେ କୁଣ୍ଡ ରଖିକି ସେଠି ଇଏ କରିକି ଛାତ ଉପରେ ବି ଯେଉଁ କୁଣ୍ଡରେ ଇଏ ଯେଉଁ ଫୁଲ ଗଛଠୁ ଆରମ୍ଭ କରି ଯେଉଁ ବିଭିନ୍ନ ପ୍ରକାର ଗଛ ବି ଶୋ ଗଛ କିଛି ଲଗାଯାଏ ସେଠି ତାପରେ ବାଡ଼ିରେ କଣ ବି କେତେବେଳେ ଗୋରୁଗାଈ ପଶି ଯାଉଛନ୍ତି ଇଏ ହେଉଛନ୍ତି ସେଟି ସେଇଥି ପାଇଁ ତା'ର ସବୁ ବାଡ଼ ଇଏ କରିକି କଣ୍ଟା ଝଟା ଦେଇକି ସେଠି ବିଭିନ୍ନ ପ୍ରକାର ଯାହା ଯେମିତି ବେଉଷଣଫେଉଷଣ ହେବା କଥା ତାକୁ ହେଉଛି କେତେବେଳେ ପୋକ ଲାଗିଲେ ତ କେତେବେଳେ ଭୁରୁଙ୍ଗା ପଡ଼ୁଛି ଏମିତି ବିଭିନ୍ନ ଭାବରେ ଯେତେବେଳେ ଯାହା ଇଏ ହେଉଛି ତା'ର ଖତ ମାଟି ଦେଇକି ତା ସବୁବେଳେ ଲାଗିଛୁ ଏଠି ବି

ଇଏ କରିକି ଚାଲିଛି ସେଠି କୋଉଣ ସେଠି ସେ ଜିନିଷ ଯୋଉ ବାହାରୁଛି ସେ ଜିନିଷ ବାହାରିବା ଦ୍ଵାରା ଯେଉଁଟା ଦରକାର ବି ନେଇକି ଆମ ଛକ ପାଖରେ ଦିଅନ୍ତି କି ବି ଯୋଉ ହାଟବାଟ ଯେଉଁମାନେ ଇଏ କରୁଚନ୍ତି ସିଏ ଆସିକି କେତେବେଳେ ଘର ପାଖରେ ନେଇଯାଆନ୍ତି ଆଉ ନେଇଯାଆନ୍ତି ଇଏ ବି ଏଠି ବି ଏଠି ଦ୍ଵାରା ଯେଉଁ ଫୁଲ ଫଳ ଯୋଉଟା ଇଏ ହୁଏ ଯେଉଁ କାମକାର୍ଯ୍ୟରେ ହୁଏ ଏମିତି ଆଜ୍ଞା ବିଭିନ୍ନ ପ୍ରକାର ଇଏ କରିଛୁ ଆଉ ଇଏ କରିମୁ ଏତିକି ତ କହିକି ରହିଲି ଆଉ